ହ୍ୟାଲୋ ହଁ ମୁଁ କହିଲି ଏ ଯେଉଁ ବାଜିରାମ ପରିବା ମାର୍କେଟରେ ଆପଣଙ୍କ ମୋ ଫୋନ୍ଟା ଲାଗିଛି କି ହଁ ମୋର କ'ଣ କହିଲେ ବହୁତ ବଡ଼ ଆମାଉଣ୍ଟରେ ମୋତେ ପରିବା ଆପଣଙ୍କଠୁ ନେବାର ଅଛି ମୋର ଏଇ ଭାଇର ବାହାଘର ହେବ ଏଇ ଦୁଇ ଦିନରେ ଦୁଇ ଦିନ ମାନେ କ'ଣ କହିଲେ ଦୁଇ ଦିନରେ ତାର ଏନ୍ଗେଜମେଣ୍ଟ ଚାରି ପାଞ୍ଚ ଦିନ ପରେ ତାର ବାହାଘର ପରିବା ମାନେ ଆମକୁ ବହୁତ ମାତ୍ରା ଆପଣ ତ ଜାଣିଛନ୍ତି ବାହାଘର ଫାହାଘରରେ କେତେ ପରିବା ଦରକାର ବୁଝୁଛନ୍ତି ଶୁଣନ୍ତୁ ଆମକୁ ଆଳୁ ତଥାପି ପଚାଶ କେଜି ଯାଏଁ ଦରକାର ଆଉ ଟମାଟୋ ସେମିତି ପଚାଶ ଝୁଡ଼ଙ୍ଗ ଭେଣ୍ଡି ବିଟ୍ ଆମର ଚିଲିକୋବି ହେବ କୋବି ଦରକାରେ ଫୁଲକୋବି କଟ୍ଲେଟ୍ ହେବ ବନ୍ଧାକୋବି ଏ ସବୁ ମାନେ ଯାହା ପରିବା ଅଛି ସବୁର ଆମକୁ ଦରକାରୀ ଆମକୁ ଶୁଣନ୍ତୁ ଆମକୁ ଏଇ ଚାରି ପାଞ୍ଚ ଦିନ ଭିତରେ ଦରକାର ଆପଣଙ୍କ ଶୁଣନ୍ତୁ ଆଉ ଗୋଟେ କଥା ଆପଣ ପଚାଫଚା ବିକ୍ରି କରୁନାହାନ୍ତି ତ ହଁ ସେଇ ଯୋଗୁଁ ତ ଆପଣଙ୍କ ପାଖକୁ ଆସିଲି ନହେଲେ ତ ମୁଁ ଆଉ କେଉଁଠିକି ଯାଇଥାନ୍ତି ମୁଁ କହିଲି ଏଇଠିକି ଯାଏ ଦେଖିବା ସତେଜ ପରିବା ମିଳିବ ଯଦି ଭଲ ଆଉ ଆଉ ଶୁଣନ୍ତୁ ମୋତେ ପାଖାପାଖି ସବୁ ପରିବାର ପଚାଶ କେଜି ମିନିମମ୍ ଦରକାର ବୁଝୁଛନ୍ତି ଭାବୁଛନ୍ତି ପଚାଶ କେଜି ଦରକାରେ ମାନେ ସେଇ ହିସାବରେ ଆପଣ ଗୋଟେ କେଜିକୁ କେତେ ନେଉଛନ୍ତି ଆଳୁ କହିଲେ ଆମ ପାଇଁ କେତେ କୁହନ୍ତୁ ଚାଳିଶ ଭାଇ ମାନେ କ'ଣ ଦଶ କେଜିକୁ ଚାଳିଶ ଟଙ୍କା କେଜିକୁ ଭାଇ ଏ ଯେଉଁ ଆପଣ କ'ଣ ଏବେ ବିକ୍ରି କରୁଛନ୍ତି ନା କଣ କରୁଛନ୍ତି ଆଉ ସେଇଟା ବି ବୁଝୁଛୁ ଯେ ଆଉ ଆପଣ ଏ ଯେଉଁ ଘରକୁ ପଠାଇଦେଉଛନ୍ତି ପରିବାଟା ହଉ ହଉ ଏଇଟା ଗୋଟେ ଭଲ ଆପଣଙ୍କ ଅଛି ସେଥିଯୋଗୁଁ ହଉ ତା' ହେଲେ ଆପଣ ସେଇଆ କରିବେ ପ୍ରତି ଆଉ ରେଡ଼ି ରଖିଥିବେ ଚାରି ଦିନ ପରେ ବୁଝୁଛନ୍ତି ରେଡ଼ି ରଖିଥିବେ ପୁରା ଫ୍ରେଶ୍ ଫ୍ରେଶ୍ ପରିବା ପୁରା ଘରେ ଆସିକି ପହଞ୍ଚିବା ଆମର ଦରକାର ଆମେ ଦେଖନ୍ତୁ ଆପଣଙ୍କ ପଇସାରେ ଟୋଟାଲି୍ କମ୍ କରିବୁନି ପୁରା ପରଫେକ୍ଟ ପଇସା ଦେବୁ ସେଇ ହିସାବରେ ଆମକୁ ମାଲ୍ ଦରକାର ବୁଝୁଛନ୍ତି ହଉ ତା' ହେଲେ ହଉ ହଉ ରଖି